ଯୋଗକୁ ଏକ ସୌଖ ଭାବରେ ଗ୍ରହଣ କରିବାକୁ ମୁଁ ରାମଦେବ ବାବାଙ୍କ ଠୁ ପ୍ରେରଣା ନିଏ ସବୁଦିନ ସକାଳୁ ଉଠେ ଦୌଡ଼ିକି ଆସେ ଏଵଂ ମୁଁ ମୋ ନିଜ ଫୋନରେ ୟୁଟ୍ୟୁବରେ ରାମଦେବ ବାବାଙ୍କର ଯୋଗ ଦେଖେ ନୂଆ ନୂଆ ଯୋଗ ଶିଖେ ତାପରେ ସେ ଯୋଗକୁ ମୁଁ ନିଜେ କରେ ଯୋଗ କରିବା ଦ୍ଵାରା ମୋତେ ସବୁଦିନ ଫ୍ରେଶ୍ ଲାଗେ ମୋ ଦେହ ଭଲ ରହେ

ଯୋଗ କରିବା ପାଇଁ ରାମଦେବ ବାବାଙ୍କୁ ଅନୁସରଣ କରେ